ଯେହେତୁ ଆମ ଦେଶରେ ଲୋକ ସଂଖ୍ୟା ଜନ ବା ଲୋକ ସଂଖ୍ୟାା ଜନସଂଖ୍ୟା ବହୁତ ବଢ଼ିବାକୁ ଲାଗିଛି ଏବଂ ଗଛ ଗୁଡ଼ାକ ସେତିକି ନଷ୍ଟ ହେବାରେ ମଧ୍ୟ ଲାଗିଛି ତେଣୁ ସେଥିଲାଗି ଆମ ଦେଶରେ ଲୋକମାନଙ୍କୁ ବହୁତ ସମସ୍ୟାର ସମ୍ମୁଖୀନରେ ବଢ଼ିବାକୁ ପଡ଼ିଲେ ଏବଂ ବହୁତ ଆମ ଦେଶ ବହୁତ ଅସୁଖ ମାନେ ଆମ ଦେଶ ବହୁତ ଖରାପ ହେଇଗଲାଣି ଏବଂ ଚାରିଆଡ଼େ ଅପରିଷ୍କାର ହୋଇଥିବା ଯୋଗୁଁ ନାଳନର୍ଦ୍ଦମା ଯୋଗୁଁ ଆମ ଦେଶର ଲୋକମାନଙ୍କ ବହୁତ ରୋଗରେ ପୀଡ଼ିତ ହୋଇଥାନ୍ତି ଏବଂ ଆମ ଏବଂ ସରକାରୀ ଡାକ୍ତରଖାନାରେ ଡାକ୍ତରଖାନା ଯେହେତୁ ଅଛି କିନ୍ତୁ ସେଠାରେ ଭଲ ଡାକ୍ତର ଏବଂ କର୍ମଚାରୀ ନାହାନ୍ତି ଏବଂ ସଠିକ୍ ଭାବରେ ଚିକିତ୍ସା ମଧ୍ୟ ହେଇପାରୁନାହିଁ ସେଥିଲାଗି ଲୋକେ ସରକାରୀ ଡାକ୍ତରଖାନା ଠାରୁ ପ୍ରାଇଭେଟ୍ ହସ୍ପିଟାଲରେ ଯିବାକୁ ପସନ୍ଦ କରିଥାନ୍ତି କାରଣ ସେଠାରେ ପୁରା ପରିଷ୍କାର ପରିଚ୍ଛନ୍ନତା ଭାବରେ ହୋଇ ମେଡ଼ିକାଲ ଥାଏ ଏବଂ ସେଠାରେ ଡକ୍ଟରମାନେ ଭଲ ଭାବରେ ଟ୍ରିଟ୍ମେଣ୍ଟ କରିଥାନ୍ତି ବା ଚିକିତ୍ସା ବହୁତ ଭଲ ଭାବରେ କରିଥାନ୍ତି ଯାହାକି ସରକାରୀ ଡାକ୍ତରଖାନାରେ ହୋଇପାରିନଥାଏ ଏବଂ ସରକାରୀ ଡାକ୍ତରଖାନାରେ ସରକାରୀ ଡାକ୍ତରଖାନା ଅଛି କିନ୍ତୁ ସେଠାରେ ଡାକ୍ତରମାନେ ସଠିକ୍ ଭାବରେ କାମ କରୁନାହାନ୍ତି ଏବଂ ସେଠାରେ କର୍ମଚାରୀ ମାନେ ମଧ୍ୟ ସଠିକ୍ ଭାବରେ କାମ କରୁନାହାନ୍ତି ଯେହେତୁ ଲୋକମାନଙ୍କର ବହୁତ ଅସୁବିଧା ହୋଇଥାଏ ଏବଂ ସେମାନେ ପ୍ରାଇଭେଟ୍ ହସ୍ପିଟାଲରେ ଯାଇଥାନ୍ତି